ଆମେ ଯାଇଥିଲୁ ଗଲା ମାସରେ ପୁରୁଲି ଝରଣ ଯେଉଁ ଆମର ଏଠି ନରୁଲାରୁ ହୋଇଯିବ ଆମର ତିରିଶି ପଇଁତିରିଶି କଲୋମିଟର୍ ସେଟା ଭବାନୀପାଟନା ଡେଇଁଲା ପରେ କଟଲାପାଟ୍ ଅଞ୍ଚଳରେ ସିଏ ଅଛି ଗୋଟେ ଆମର ଗୋଟେ ପାହାଡ଼ିଆ ଅଞ୍ଚଲ ହୋଇକି ଗୋଟେ ଝରଣ

ସେଟା ଆମର ହେବ ଆଉ ଯେଉଁମାନେ ଆମର ଅଛନ୍ତି ସାଙ୍ଗ ଦୁଇ ଜଣ ଥିଲେ ସେମାନେ ରକ୍ କ୍ଲାଇମ୍ବିଂ କଲା ପରେ ତାପରେ ମୁଁ ବି ଥରେ ଚେଷ୍ଟା କରିଛି ସେଠି ରକ୍ କ୍ଲାଇମ୍ବିଂ କରିବାରକୁ ଆଉ ଯୋଉ ରକ୍ କ୍ଲାଇମ୍ବିଂ କ କରିବାର ଯେଉଁ ଥିବ ସେମାନେ ପାରିବେ ଆଉ ବହୁତ ବଢ଼ିଆ ପୁରା ଭଲ ତା ମାନେକି ଗୋଟେ ମାଇଣ୍ଡରେ ଆମର ଗୋଟେ ଖୁସି ମିଲିବ ଆଉ ସେଇଠି ରକ୍ କ୍ଲାଇମ୍ବିଂ ପରେ ଆମର

ଆଉ ସେମାନେ ବହୁତ ଲୋକ ଯାଆନ୍ତି ସେଠି ରକ୍ କ୍ଲାଇମ୍ବିଂ କରିବାକୁ ସେଠି ଭଲ ପରିବେଶଟା ରହୁଛି ଆମର ଗାଁରୁ ଆମେ ଯାଇଥିଲୁ ତିନି ଜଣ ଦୁଇ ଜଣ ଆଗରୁ ସେମାନେ ରକ୍ କ୍ଲାଇମ୍ବିଂ କରୁଥିଲେ ଆଉ ସେଠି ଭଲ ଲାଗେ ଆଉ ଭଲ ଲାଗେ ଆଉ ଗତ ବର୍ଷ ଆମର ଅଞ୍ଚଳରୁ ଗୋଟେ ପିଲା ସେ ଯାଇଥିଲା ଆମର ଦେଓମାଳି ଦେଓମାଳି ଯାଇଥିଲା ଦେଓମାଳିରେ ସେ ଚଢ଼ିଲା ପରେ ତାଙ୍କୁ ସେ ନ୍ୟୁଜ୍ରେ ବି ତାଙ୍କୁ ଦେଖେଇ ଥିଲେ ତାପରେ ଆମର ସବୁ କିଛି ହୋଇଯିବ